ଆମ ରାୟଗଡ଼ା ଜିଲ୍ଲାର ବିଷମ ବିଷମକଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ଗୋଟିଏ ଏକ ଶୈବ ପୀଠ ଅଛି ସେହି ଶୈବ ପୀଠରେ ମୁଁ ଦର୍ଶନ ପାଇଁ ଯାଇଥିଲି ଆଉ ଆମ ସ୍କୁଲ୍ ପିଲାମାନଙ୍କ ସହିତ ସେଥିରେ ନିୟମଗିରି ପାହାଡ଼ ତଳୁ ଏକ ଏକ ଗୋଟେ ଆକର୍ଷଣୀୟ ଗୋଟେ ଝରଣା ବହି ଆସୁଛି ସେ ଶିବ ମନ୍ଦିର ପାର୍ଶ୍ୱ ଦେଇ ତାହା ବହୁତ ରୋମାଞ୍ଚକର ଏହାର ଦୃଶ୍ୟ ଅତି ମନୋରମ ଅଟେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳର ଲୋକମାନେ ବଣଭୋଜି କିମ୍ବା ସ୍କୁଲ୍ ପିଲା ବିଭିନ୍ନ ପ୍ରକାର ଲୋକ ସେଇଠିକି ଦର୍ଶନ କରିବା ପାଇଁ ଆସିଛନ୍ତି ଏହା ଏକ ଗୋଟେ ଦର୍ଶନୀୟ ସ୍ଥାନ ଅଟେ